ଯୋଗ ଆମର ଛୋଟବେଳୁ ଶିଖିଲେ ଆମର ଫାଇଦା ରୁହେ ଯେ ଯୋଗ ଶିଖିଲେ ଶରୀର ସୁସ୍ଥ ରୁହେ ରୋଗରୁ ସେ ମୁକ୍ତି ହୁଅନ୍ତି ଯୋଗ ଦ୍ୱାରା ଶରୀରର ସବୁ ଅଂଶର ଏଟା ଭଲ ରୁହେ ଆଉ ଯୋଗ ଦ୍ୱାରା କିଛି ଆମର ରୋଗ ବ୍ୟାଧି କିଛି ବି ହୁଏନି ଯୋଗ ଦ୍ୱାରା ଆମର ବଡ଼ିର ବି ଭଲ ରୁହେ ଯୋଗ ଗୋଟେ ଏମିତି ଜିନିଷ ଯେହେତୁ ସବୁ ଔଷଧ ଭଲମନ୍ଦକୁ ବି କାଟିଦେବ ଯୋଗ ଦ୍ୱାରା ଶରୀରର ଭଲ ରହିବ ମଣିଷର ମନ ବି ଫୁର୍ତ୍ତି ରହିବ ସବୁକିଛି ଭଲ ରହିବ